ହ୍ୟାଲୋ ସାର୍ ନମସ୍କାର ମୁଁ ଦୀପ୍ତିଶ୍ରୀ ସାହୁ ମୁଁ ଭାରତର ମୁଁ ଭାରତର ଓଡ଼ିଶାର ବାଲଘାଟ ଜିଲ୍ଲାରେ ଗାଇସ୍ଲାଡ଼ ବ୍ଲକ ରାଇସଲପତର ଗ୍ରାମପଞ୍ଚାୟତ ସର୍ଗୀ ପାହାଡ଼ି ଗ୍ରାମାରେ ରହୁଛି ଆମ ଗ୍ରାମରେ କୌଣସି ଡାକ୍ତରଖାନା ନାହିଁ ନିକଟରେ ଅଛି ଶ୍ରଦ୍ଧାପାଲି ଗ୍ରାମରେ ସେଠି ଅନେକ ଦୂର ଦରାନ୍ତର ରୋଗୀ ଆସି ଚିକିତ୍ସା ହେଉଛନ୍ତି ଗାଇସଲେଟ୍ ମଧ୍ୟ ଅଛି ସେଠି ମଧ୍ୟ କିଛି ଲୋକ ଚିକିତ୍ସା ହେଉଛନ୍ତି ସମସ୍ତ କୁ ସମାନ ସୁବିଧା ସମାନ ଚିକିତ୍ସା ହୋଇପାରୁ ନାହିଁ ସମସ୍ତଙ୍କୁ ସମାନ ଚିକିତ୍ସା ଏବଂ ସୁବିଧା ଦିଆଯିବା ପାଇଁ ଅନୁରୋଧ ଆମ ଏଠାରେ ଅନେକ ଲୋକ ଅନେକ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଛନ୍ତି ଅନେକ ଲୋକ ହଇଜା ଝାଡ଼ା ବାନ୍ତି ଜ୍ୱର କାଶ ଥଣ୍ଡା ବିଭିନ୍ନ ରୋଗାଦୀ ପ୍ରସ୍ତରେ ପଡ଼ି ବିଭିନ୍ନ ଅସୁବିଧା ସମ୍ମୁଖୀନ ହେବାରେ ଲାଗିଛନ୍ତି ଧୀରେ ଧୀରେ ଡାକ୍ତରଖାନାରେ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କମିବାରେ ଲାଗୁଛି କୌଣସି ବ୍ୟବସ୍ଥା ସଠିକ୍ ଭାବରେ କରାଯାଇ ପାରୁନାହିଁ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ନାହିଁ ସମସ୍ତେ ରୋଗୀ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ଯିବା ପାଇଁ ହସ୍ପିଟାଲକୁ କିମ୍ବା ଡାକ୍ତରଖାନାକୁ ଯିବା ପାଇଁ ଲୋକ ଅନେକ ଦୂର ହେଉଥିବାରୁ ଯାଇପାରୁନାହିଁ ଏଠାରେ ଥିବା ଡାକ୍ତରଖାନା ମଧ୍ୟ ସଠିକ୍ ଭାବରେ ରହୁ ନାହିଁ ସମସ୍ତ କାର୍ଯ୍ୟ ବିିଳମ୍ବରେ ହେଉଛି ଏବଂ ସମସ୍ତ ଅସୁବିଧା ହେବାରେ ଲାଗିଛି ରୋଗୀଙ୍କ ସେବା ପାଇଁ ଅନେକ ସୁବିଧା ଏବଂ ସହଯୋଗ ହେବା ଆବଶ୍ୟକ ସେଥିପାଇଁ ଏହି ଅଞ୍ଚଳରେ ଗାଇସ୍ଲାଡ଼ ବ୍ଲକ ରାଇସଲପତର ପଞ୍ଚାୟତ ଠାରେ କୌଣସି ଯୋଜନା ବ୍ୟବସ୍ଥା କରାଯିବା ଆବଶ୍ୟକ ମୁଁ ଏହି ଅସୁବିଧାର ସମ୍ମୁଖୀନ ହୋଇ ଆପଣଙ୍କୁ ନିବେଦନ କରୁଅଛି କୌଣସି ସୁବିଧା ପାଇଁ ସହଯୋଗ କରିବା ପାଇଁ ସମସ୍ତ ସୁବିଧା କିପରି ଭାବରେ ଲୋକେ ପାଇପାରିବେ ସେଥି ନିମନ୍ତେ ମୋର ହୃଦୟରୁ ଆନ୍ତରିକ୍ଷରୁ ନିବେଦନ ଅନେକ ରୋଗୀ ଅନେକ ରୋଗାଗ୍ରସ୍ତରେ ପଡ଼ି ଅନେକ ଅସୁବିଧା ସମ୍ମୁଖୀନ ହୋଇଛନ୍ତି ରୋଗରେ ପଡ଼ି କିଛି ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲିଯାଇଛି ଅନେକ ପରିବାର ଅନେକ ଗ୍ରାମରେ ଅନେକ ଅସୁବିଧା ମଧ୍ୟ ହଉଛି କୌଣସି ସୁବିଧାର ସଠିକ୍ ବ୍ୟବସ୍ଥା କରାଯାଉ ନାହିଁ ସମସ୍ତ ବ୍ୟକ୍ତି ସମାନ ଭାବରେ ସୁବିଧା ସୁଯୋଗ ପାଇପାରୁ ନାହିଁ ସମସ୍ତଙ୍କ ଉପରେ କୌଣସି ନା କୌଣସି ବିପଦ ଆସି ପହଞ୍ଚି ଯାଉଛି ସଠିକ୍ ଭାବରେ କୌଣସି ସେବା କାର୍ଯ୍ୟ କରାଯାଇପାରୁ ନାହିଁ ସମସ୍ତ ରୋଗୀଙ୍କୁ ଔଷଧର ବ୍ୟବସ୍ଥା ମଧ୍ୟ ହୋଇପାରୁ ନାହିଁ ଆଜିକାଲି ସମୟରେ ଅନେକ ରୋଗୀ ଅନେକ ରୋଗରେ ଆକ୍ରାନ୍ତ ହୋଇ ଜୀବନ ପ୍ରାଣତ୍ୟାଗ କରୁଛନ୍ତି ଅନେକ ବ୍ୟକ୍ତି ଗରିବ ଦୁଃଖୀ ଦରିଦ୍ର ବ୍ୟକ୍ତିମାନଙ୍କର ଅନେକ ଅସୁବିଧା ମଧ୍ୟ ହେଉଛି ଯାହାଫଳରେ ସେମାନେ ଡାକ୍ତରଖାନାକୁ ଯାଇପାରୁ ନାହିଁ ଡାକ୍ତରଙ୍କ ପାଖରେ ଚିକିତ୍ସା ହେବା ପରେ ଔଷଧ ମଧ୍ୟ କିଣିବା ପାଇଁ ତାଙ୍କ ପାଖରେ କୌଣସି ଅର୍ଥ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମସ୍ତ ରୋଗୀ ସମାନ ସୁବିଧା ମଧ୍ୟ ପାଇପାରୁ ନାହିଁ ଏଠାରେ ହସ୍ପିଟାଲ ଯିବା ପାଇଁ ରାସ୍ତାର ମଧ୍ୟ ଠିକ୍ ନାହିଁ ରାସ୍ତା ଅନେକ ଦୂର ହୋଇଥିବାରୁ ଏବଂ ରାସ୍ତା ଅବଡ଼ା ଖବଡ଼ା ହୋଇଥିବାରୁ ସମସ୍ତେ ଯିବା ସମ୍ଭବ ନୁହେଁ